ସାଧାରଣତଃ ପ୍ରତ୍ୟେକ ଲୋକର ପ୍ରତ୍ୟେକ ମଣିଷର କିଛି ନା କିଛି ସୋଉକ୍ ଥାଏ ଯେମିତି ଖେଳିବା କାହାକୁ ବୁଲିବାକୁ ଭଲ ଲାଗେ କାହାକୁ କିଛିଟା ଜିନିଷ ଖାଇବାକୁ ଭଲଲାଗେ ସେଇଭଳିଆ ମାନେ ଯଦି କିଛିଟା ଲୋକଙ୍କର ଫୋଟୋଗ୍ରାଫି ପାଇଁକି କିଛି ସୋଉକ୍ ଅଛି ତାହେଲେ ସେଟାକୁ ଯଦି ସିଏ ନିଜ ବୃତ୍ତିରେ ପରିବର୍ତ୍ତନ କରିଦେଲା ତାହେଲେ ତା ଠୁ ବଡ଼ ଜିନିଷ ଆଉ କିଛି ନାହିଁ କାରଣ ତା'କୁ ହିଁ ଶାନ୍ତି ଲାଗିବ ତା'କୁ ହିଁ ଖୁସି ଲାଗିବ ଆଉ ଆପଣ ଏଇଟା ଭଲ୍ସେ ଜାଣିଥିବେ ଆମେ କୌଣସି କାମ କୁ ବାଧ୍ୟ ବାଧ୍ୟକତା କଲେ ଯେତିକି ସଫଳତା ହାସଲ ହାସଲ ନ କରିପାରିବା କୌଣସି ଜିନିଷ କୁ ଖୁସିରେ କଲେ ନିଶ୍ଚିନ୍ତ ସଫଳତାରେ ପାଇପାରିବା ଯେମିତିକି କହୁଛି ଜଣକୁ ଫୋଟୋ ଉଠାଇବା ପାଇଁ ଭଲଲାଗେ ତ ଫୋଟୋଗ୍ରାଫି ଫୋଟୋଗ୍ରାଫି କରିବାପାଇଁ ସିଏ ସାଧାରଣତଃ ମୋବାଇଲ୍ରେ ଫୋଟୋ ଉଠଉଛି ତା'ଙ୍କୁ ଖୁସି ଲାଗୁଛି କି କାହାଠୁ କ୍ୟାମେରା କୋଉଦିନ ଭଡ଼ାରେ ଆଣିକି ଫୋଟୋ ଉଠାଉଛି ଯଦି ସିଏ ସେଇ କ୍ୟାମେରା କୁ ନିଜ ବୃତ୍ତିରେ ପରିବର୍ତ୍ତନ କରିଦେଲା ସେହି ଫୋଟୋଗ୍ରାଫିକୁ ନେଇ ସିଏ ନିଜ ବୃତ୍ତିରେ ପରିବର୍ତ୍ତନ କରିଦେଲା ତାହେଲେ ସିଏ ଅନେକ ପଇସା ଉପାର୍ଜନ କରିବା ସହିତ ତା'କୁ ମାନସିକ ଶାନ୍ତି ମିଳିବ ମଧ୍ୟ ତେଣୁ ମୋତେ ଯଦି ଯଦି କୌଣସି ଲୋକ ପଚାରିବେ ବା କୌଣସି ପିଲା ପଚାରିବେ କି ଫୋଟୋଗ୍ରାଫି କୁ ଜଣେ ସୋଉକ ବ ବୃତ୍ତି ଭାବରେ ଗ୍ରହଣ କରିବାକୁ ଚାହାନ୍ତି ତେବେ ମୁଁ ନିଶ୍ଚିନ୍ତ କହିବି ଯଦି ଆପଣ ଚାହୁଁଛନ୍ତି କି ଏଇଟା ତମ ଏଇଟା ଯଦି ଭାବୁଛନ୍ତି କି ଏଇଟା ସୋଉକ ମତେ ଏଇ ଜିନିଷ ତ କରିବାକୁ ଭଲ ଲାଗୁଛି ତ ନିଶ୍ଚିନ୍ତ ସେଇଟାକୁ ବୃତ୍ତିରେ ପରିଣତ କରନ୍ତୁ ଦେଖିବେ ଆପଣ ନିଶ୍ଚିନ୍ତ ବହୁତ ଅଳ୍ପ ସମୟ ଭିତରେ ଗୋଟେ ସଫଳ ମଣିଷ ହେଇ ବାହାରିବେ